ହ୍ୟାଲୋ ଅଟୋ ଚାଳିକା ଭଉଣୀ କହୁଥିଲେ ଆଜ୍ଞା ମୁଁ ପୁରୀ ବୁଲିବାକୁ ଆସିଛି ତ ନୂଆ ଏ ଯାଗା ବିଷୟରେ କିଛି ଏତେ ଜାଣିନି ତ ଟିକେ ବୁଲିଥାନ୍ତି ତ ମୁଁ କହିଲି କିଏ ଟିକେ ମୋତେ ଟିକେ କୋଉ ଅଟୋ ଚାଳକ ମୋତେ ଟିକିଏ ମାନେ କହିଦେଇଥାନ୍ତେ ଯାଗା କ'ଣ କେମିତି ଅଛି କୋଉଠି କ'ଣ ଅଛି ମୁଁ ଜାଣିନି ତ ପ୍ରଥମଥର ଆସିଛି କୋଉଠି କେମିତି ରହିବି କୋଉଠି ମାନେ କୋଉଠି ଭଲ ଲଜ୍ କି ହୋଟେଲ୍ କୋଉଠି ଅଛି ଆଉ କ'ଣ କେତେ ସବୁ ଖାଇବାପତ୍ର ଏଠି କ'ଣ କେତେ ଦାମ୍ କ'ଣ କେତେ ନେଉଛନ୍ତି ଅଧିକ ଦାମୀ ଖାଇବା ନା ନା ସହଜରେ ମିଳିଯିବ ନା ଏ ଯୋଉ ଆଉ ଗାଡ଼ି ଭଡ଼ା କ'ଣ କେମିତି ଟିକିଏ କହୁନାହାନ୍ତି ମୋତେ ମୁଁ ତ କିଛି ଜାଣିନି ଆଉ କୋଉଠି ଭଲ ଦର୍ଶନୀୟ ଯାଗା ସବୁ କୋଉଠି ଅଛି ଟିକିଏ ବୁଲି ବୁଲାକି ଯାଇଥାନ୍ତି ଆଉ ଏତେ ଦିନରୁ ଶୁଣିଛି ପୁରୀ ବିଷୟରେ ଏତେ କଥା ଆଜି ଆସିଛି ଟିକିଏ ଦେଖିବା ପାଇଁ ଆଉ ଭଗବାନଙ୍କ ଦର୍ଶନ କରିବି ତ ମୁଁ ଜାଣିନି ଟିକିଏ ମୋତେ କହିବେ କ'ଣ କୋଉଠି ଅଛି ଜାଗା ଆଚ୍ଛା ତଥାପି କେତେ କ'ଣ ନେଉଛନ୍ତି କେତେ କ'ଣ ପଇସା ଏ ଯେଉଁ ଅଟୋ ଭଡ଼ା କ'ଣ କେତେ ନେବେ ନାଇ ମ ପଚିଶ ଟଙ୍କାରେ ଏଇଟା ବହୁତ ଅଧିକା ହେଇଯାଉଛି ଏତେ କ'ଣ ନେଉଛନ୍ତି ଗୋଟେ ପନ୍ଦର ଟଙ୍କା ନିଅନ୍ତୁ ନା ନା କୋଡ଼ିଏ ନୁହଁ ଆଉ ଟିକେ କମୁ ଆଜ୍ଞା ବହୁ ଦୂରରୁ ଆସିଛି ଏତେ କ'ଣ ହଉ ଭାଇ ଆଉ ଆପଣ ଯାହା କହିବେ ଆଉ କ'ଣ କରିବା ଆଉ ଆଉ କ'ଣ ଏଠି ମାନେ କ'ଣ କୋଉଠି ଖାଇବା ଭଲ ମିଳେ ମାନେ ଜାଣିଛନ୍ତି କୋଉ ହୋଟେଲ୍ ଏଠି କ'ଣ କେମିତି ଖାଇବା କୋଉ ଜାଗାରେ ଭଲ ମିଳିବ ସେଇ ଯୋଉ ଲଜ୍ ପାଖ କହୁଥିଲେ ଯାହା ହୋଟେଲ୍ ସେଠି ପାଖରେ ଭଲ ହୋଟେଲ୍ ଅଛି ନା ଭଲ ମାନେ ଖାଇବା ପାଇଁ ମିଳିବ ତ ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆଉ ଆପଣ ଯଦି ଏତେ କଥା କହୁଛନ୍ତି ତ ଆପଣଙ୍କ ଉପରେ ଭରସା କରିକି ଆଉ ଯିବି ଆଉ ବୁଲିବି ଦେଖିବା ଭଗବାନଙ୍କର କ'ଣ ଇଚ୍ଛା ଆଉ ଦେଖିବା ଟିକିଏ ପୁରୀ ଦର୍ଶନ ହେବ ଆଉ ଏତେ ଦିନ ପରେ ହଉ ଆଜ୍ଞା ହଉ ତାହାଲେ ରଖୁଛି